ହଁ ମୁଁ ଅନଲାଇନ୍ ଗେମିଂ ଟୁର୍ଣ୍ଣାମେଣ୍ଟ୍ କିମ୍ବା ପ୍ରତିଯୋଗୀତା'ରେ ଭାଗ ନେଇଅଛି ଏବଂ ସେହା ସେହି ପ୍ରତିଯୋଗୀତା ଭୁବନେଶ୍ୱର'ରେ ଅନୁଷ୍ଠିତ ହୋଇଥିଲା ଏବଂ ମୁଁ ସେଠାରେ ଭାଗ ନେଇଥିଲି ମୋର ବହୁତ ଭଲ ଅନୁଭୂତି ରହିଅଛି ଯେମିତିକି ମୋର ପ୍ରତିଦ୍ୱନ୍ଦୀମାନେ ଯୋଉମାନେ କି ମୋ ସହିତ ଖେଳୁଥିଲେ ଯୋଉମାନେ ମୋ ସହିତ ଭାଗ ନେଇଥିଲେ ପ୍ରତିଯୋଗୀତା'ରେ ସେମାନେ ବି ବହୁତ ଭଲ ସେମାନଙ୍କର ବିହେଭିିଅର୍ ରହିଥିଲା ଯାହାଦ୍ୱାରା କି ମୋତେ ସେଇ ପ୍ରତିଯୋଗୀତାର ଭାଗ ନେବାରେ ସେମିତି କୌଣସି ପ୍ରକାରର ଅସୁବିଧା ହୋଇନାହିଁ ଏବଂ ଏମିତି ପ୍ରତିଯୋଗୀତା'ରେ ଭାଗ ନେବା ଦ୍ୱାରା ଆମର ସ୍କିଲ୍ ଇମ୍ପ୍ରୁଭ୍ ଡ଼େଭ୍ଲପ୍ମେଣ୍ଟ୍ ହୋଇଥାଏ ଯାହାଦ୍ୱାରା ସମସ୍ତେ ତ ଏମିତି ତ ନୁହେଁ କି ସମସ୍ତେ ପାଠ ପଢ଼ିକିରି ଭଲ ଚାକିରୀ କରିବେ ତା'କୁ ହିଁ ନେଇକି କେରିୟର୍ କରିପାରିବେ ସମସ୍ତଙ୍କ କ୍ଷେତ୍ରରେ ଏହା ପସିିବଲ୍ ହୁଏନି ତେଣୁକରି ଅନଲାଇନ୍ ଗେମିଂ ଟୁର୍ଣ୍ଣାମେଣ୍ଟ୍ କିମ୍ବା ପ୍ରତିଯୋଗୀତା'ରେ ଭାଗ ନେବା ଦ୍ୱାରା ଆମେ ଆମର ସ୍କିଲ୍ ଇମ୍ପ୍ରୁଭମେଣ୍ଟ୍ କରିପାରିଥାଉ ଏବଂ ମୋର ଅନୁଭୂତି ଏହାକୁ ନେଇକି ବହୁତ ଭଲ ରହିଥିଲା ଏହି ଅନୁଭୂତି ଅତ୍ୟନ୍ତ ସନ୍ତୋଷଜନକ ଅଟେ